ଆମର ସ୍ୱାସ୍ଥ୍ୟ କେମିତି ଭଲ ରହିବ ତାହା ଆମ ଉପରେ ପ୍ରାୟ ନିର୍ଭରଶୀଳ କାରଣ ଆମେ ଯେଉଁ ପ୍ରକାର ଜୀବନଶୈଳୀ ଗ୍ରହଣ କରିବା ଆମକୁ ସେହି ହିସାବରେ ରହିବାକୁ ପଡ଼ିବ ସେଥିପାଇଁ ଆମେ ଆମ ଜୀବନଶୈଳୀରେ ପରିବର୍ତ୍ତନ ହେବା ନିହାତି ଦରକାର ଯେମିତି ଆମେ ନିୟମିତ ଟୀକାକରଣ କରିବା ନିହାତି ଦରକାର ମନେ କରନ୍ତୁ ଯଦି ଆମେ ଟି ଟି ଇଞ୍ଜେକ୍ସନ୍ କିମ୍ବା କୌଣସି ଖଣ୍ଡିଆଟି ଟି ଟି ଇଞ୍ଜେକ୍ସନ୍ ନେବା ଇତ୍ୟାଦି ନିହାତି କରିବା ଦରକାର ପୁଣି ନିୟମିତ ଚେକଅପ୍ କରିବା ଦରକାର ଆମର ବ୍ଲଡ୍ ପ୍ରେସର ହାଏ ଅଛି କି ଲୋ ଅଛି ଆମର ବ୍ଲଡ୍ ଗ୍ରୁପ୍ କ'ଣ ଆମକୁ ସୁଗାର ହୋଇଛି ନା ନାହିଁ ସେମିତି ଆମେ ବେଳେବେଳେ ସବୁବେଳେ ସେଟା ନିହାତି ଚେକ୍ କରିବା ଦରକାର ପୁଣିି ଆମେ ଯେତେବେଳେ ଜଳ ପିଇବା ଏଠି ସେଠି ସବୁଠାରୁ ଜଳ ପିଇଲେ ଆମେ ଆମକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ କାରଣ ଜଳ ସବୁଠାରେ ସମାନ ନଥାଏ ବହୁତ କାରଣ ପାଇଁ ଜଳ ମଧ୍ୟ ଦୂଷିତ ହୋଇଥାଏ ତେଣୁ ଆମେ ଫୁଟା ପାଣି ପିଇବା କିମ୍ବା ବ୍ଲିଚିଂ ପାଉଡର୍ ପକାଇ ଜଳକୁ ବିଶୋଧନ କରି ତାକୁ ପିଇବା ନିହାତି ଦରକାର ତାପରେ ଆମେ ନିଜର ଆଖପାଖକୁ ନିହାତି ସଫା ରଖିବା ଦରକାର କାରଣ ଯଦି ଆମେ ଆଖପାଖ ସଫା ରଖିବା ନାହିଁ ତେବେ ସେଠାରେ ମଇଳା ଜମି ପ୍ରଦୂଷଣ ହେବ ଏବଂ ସେଥିରୁ ଆମକୁ ବହୁତ ପ୍ରକାର ରୋଗ ହେବ ପୁଣି ଚାରିଆଡ଼ ସଫା ସୁୁତୁରା ନ ରଖିଲେ ଆମ ଚାରି ସାଇଡ୍ରେେ ମଶାମାନେ ରହିଥାନ୍ତି ଏବଂ ଆବର୍ଜନା ଆବର୍ଜନା ପାଣିରେ ମଶାମାନେ ଅଣ୍ଡା ଦେଇଥାନ୍ତି ଏବଂ ସେଥିରୁ ଅଣ୍ଡାରୁ ଛୁଆ ଫୁଟି ସେମାନେ ତାଙ୍କର ବଂଶ ବିସ୍ତାର କରିଥାନ୍ତି ଏବଂ ଆମ ଆଖପାଖ ରହିବା ଦ୍ୱାରା ସେମାନେ ଆମକୁ ହିଁ କାମୁଡ଼ିଥାନ୍ତି ଏବଂ ଆମେ ବିଭିନ୍ନ ପ୍ରକାର ଯଥା ମେଲେରିଆ ଡେଙ୍ଗୁ ଇତ୍ୟାଦି ରୋଗରେ ଆମେ ପଡ଼ିଥାଉ ତେଣୁ ଆମେ ଶୋଇଲାବେଳେ ସବୁବେଳେ ମଶାରି ବ୍ୟବହାର କରିବା ଉଚିତ କାରଣ ମଶାରି ବ୍ୟବହାର କରିବା ଦ୍ୱାରା ସେମାନେ ଆଉ ଆମ ପାଖକୁ ଆସିପାରନ୍ତି ନାହିଁ ଆମ ପାଖକୁ ଆସି ନପାରିବା ଦ୍ୱାରା ସେମାନେ ଆମକୁ କାମୁଡ଼ି ମଧ୍ୟ ପାରନ୍ତି ନାହିଁ ଫଳରେ ଆମେ ମେଲେରିଆ କିମ୍ବା ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇନଥାଉ ସେମିତି ମଶାମାନଙ୍କ ଦମନ ପାଇଁ ବ୍ଲିଚିଂ ଚାରିପଟେ ବ୍ଲିଚିଂ ପାଉଡର୍ କିମ୍ବା ଡି ଡି ଟି ବ୍ୟବହାର କରିବା ଉଚିତ ଏହାଦ୍ୱାରା ଆମ ଚାରିପଖା ସଫା ସୁତୁରା ରହିବ ପୁଣି ଆମ ଚାରିପାଖରେ ଯଦି ଟାୟାର ଜରି ପ୍ଲାଷ୍ଟିକ ଜିନିଷ ସବୁ ନେଇ ଗୋଟେ ଜାଗାରେ ଏକାଠି ରଖିବା ଉଚିତ ଏବଂ ଚାରିପାଖ ସଫା ରଖିବା ଉଚିତ